ହଁ କ'ଣ କାମ ଥିଲା ଆଉ କ'ଣ କ'ଣ ଅସୁବିଧା ହେଉଛି ଆଗରୁ କାହାକୁ ଦେଖେଇଥିଲେ କି ଆଗରୁ ହଁ ହଉ ମୁଁ ଯିବି ଆପଣଙ୍କ ଆଡ୍ରେସ୍ଟା କହି ଦିଅନ୍ତୁ ଆପଣ ସବୁ ଜିନିଷ କିଣିକି ରଖିଥିବେ ନାଁ ମୁଁ କିଣିକି ନେଇକି ଯିବି ହଁ ଆପଣ ହଉ ମୁଁ ହଁ ଆପଣ ଫୋନ୍ପେ କରିଦେବେ ମୁଁ କିଣିକି ନେଇକି ଯିବି ଆଉ ହଁ ହଁ ଆପଣ କେଉଁ ସମୟରେ ଘରେ ଥିବେ ହଉ ଆମ ଷ୍ଟାଫ୍ ତ ଆଜି ଛୁଟିରେ ଅଛନ୍ତି କାଲିକୁ ମୁଁ ପଠେଇବି ଆଉ ହଉ ଠିକ୍ ଅଛି ମୁଁ ଚେଷ୍ଟା କରୁଛି ଶୀଘ୍ର ପଠେଇବା ପାଇଁ ହଉ ମୁଁ କଲ୍ କରିବି